ଆଜ୍ଞା ଦିଦି ନମସ୍କାର ଆଜ୍ଞା ମୁଁ ପୂଜା ସାମଗ୍ରୀ ଜିନିଷ ନେଇ ଥାଆନ୍ତି ଶିବରାତ୍ରୀ ପୂଜା ଆସୁଛି ତ ଘଟ ଗୋଟେ ନେଇଥାନ୍ତି ଦୀପ ଦୁଇଟା ନେଇଥାନ୍ତି ଧୂପକାଠି ଗୁଆ ସଳିତା ସିନ୍ଦୁର କେତେ ରେଟ୍ ସେତକ ଘଟ ଗୋଟେକୁ କେତେ ଟଙ୍କା ସଳିତା

ଆଜ୍ଞା ଗୁଆ ଗୋଟେ ଆଉ ଘିଅ ସେ ପାଞ୍ଚଶହ ବାଲାଟା ନେବି ଆଚ୍ଛା ଆଉ ଦିଦି ଫଳମୂଳ ଆଜ୍ଞା ଆଜ୍ଞା ଆଜ୍ଞା ଆଉ ରସ ଆଳୁ ଆଉ କଦଳୀ ଆଉ ଡାଳିମ୍ବ ଆଉ ଖଜୁରୀ ଆଉ ବେଦନା କମଳା ସବୁଥିରୁ ତେବେ କିଲେ କିଲେ ଦିଅନ୍ତୁ ଆଉ ଟିକିଏ ବାରଗେନିଙ୍ଗ୍ଟା ଟିକିଏ କମ୍ କରନ୍ତୁ ବେଶୀ ହୋଇଯାଉଛି ଦିଦି ହଁ ଟିକିଏ ଡିସକାଉଣ୍ଟ୍ କରନ୍ତୁ ଡିସକାଉଣ୍ଟ୍ ନହେଲେ କେମିତି ହେବ ଆଜ୍ଞା ହେଉ ଦେଉନ ନଡ଼ିଆ ଗୋଟେ ଦେଉନ ହୁଁ କଦଳୀ ଡଜନ ଦେଉନ ଗୁଆ ଗୁଆ ଗୋଟେ ଦେଉନ ଧୂପକାଠି ପ୍ୟାକେଟ୍ ଗୋଟେ ଦେଉନ ସିନ୍ଦୁର ଫତା ଗୋଟେ ଦେବେ ଘଟ ଗୋଟେ କୋଳି କୋଳି ଦେବେ ପାଞ୍ଚଶହ ଆଉ କ'ଣ କ'ଣ ଫଳ ଅଛି ସବୁ ଦେବେ ଆଉ ଆଉ ଆଉ ସବୁ ଫଳ ଫଳ କ'ଣ କ'ଣ ଅଛି

ଆଜ୍ଞା ଦେଇ ଦେଉନ ଅଢ଼େଇଶହ ଅଢ଼େଇଶହ ଆଜ୍ଞା ଗୋ ଗୋଟେ କେତେ ଦାମ୍ ହେଲା ଗୋଟେ ଲିଷ୍ଟ୍ କରିକି ଚିଠା କରିକି ଦେଇଦେବେ ଲେଖିକି